ଯେମିତିକି ଓଡ଼ିଶାର ବ୍ୟବସାୟ କେନ୍ଦ୍ର ସ୍ଥାନ ମାନେ ଯେମିତିକି ଦେଖିବାକୁ ଗଲେ ଗୋଟିଏ ବ୍ୟବସାୟ କରିବାକୁ ଗଲେ ଟଙ୍କା ପଇସା ଦରକାର ଟଙ୍କା ପଇସା ଦରକାର ଆଧୁନିକ ଦରକାର ହେଲେ ସେ ବ୍ୟବସାୟ ଟିକିଏ ଟିକିଏ ଇଏ କରିବେ ବ୍ୟବସ୍ଥା ଇଏ କରିବେ ସେଥିପାଇଁକିି ଏସବୁ ଟଙ୍କା ପଇସା ନହେଲେ ଏ ଭଲ ହେବ ଏମିତିକି ଏମିତି ଆଉ ଆଉ